ସାଧାରଣତଃ ପଶୁପାଳନ ବିଭିନ୍ନ ପ୍ରକାରର କରାଯାଇଥାଏ ଯେପରି ଗାଈ ମେଣ୍ଢା ଛେଳି କୁକୁଡ଼ା କୁକୁଡ଼ା ଗାଈ ଛେଳି ମେଣ୍ଢା ଏମାନଙ୍କୁ ଅଲଗା ଅଲଗା ସ୍ଥାନରେ ରଖିଲେ ଭଲ କାରଣ ଗାଈର ଗୁହାଳ

ଗାଈଙ୍କ ପାଖରେ ଫେନ ଲଗାଉ ସେମାନଙ୍କୁ ଅଲଗା ଅଲଗା ରଖିଲେ ସେମାନେ ଭଲରେ ରହିପାରିବେ ଏହି ପଶୁ ମାନଙ୍କଠାରୁ ଆମେ ଛେଳିଟା ଛେଳିବିକ୍ରି କରି ସେଥିରୁ ପଇସା ପାଉ ଗାଈର କ୍ଷୀରରେ ଅଲଗା ଗାଁକୁ କ୍ଷୀର ପଠାଇ ସେଥିରୁ ପଇସା ପାଉ କୁକୁଡ଼ା ବିକ୍ରି କରୁ କୁକୁଡ଼ାର ଅଣ୍ଡାକୁ ମଧ୍ୟ ବିକ୍ରି କରୁ ଏହିସବୁ ଦ୍ୱାରା ଆମେ କିଛି ପଇସା ଉପାର୍ଜନ କରିପାରୁ